ଆମ ଜୀବିକା ବିଜୁଳି ଉପରେ ହିଁ ନିର୍ଭର କରେ କାରଣ ଆଜିକାଲି ଦୁନିଆରେ ବିଜୁଳି ହିଁ ଏକ ଆବଶ୍ୟକ ଉତ୍ପାଦ୍ୟ ରୂପେ ହୋଇସାରିଛି ଯାହାଦ୍ୱାରା କି ବିଜୁଳି ବିନା ତ କିଛି ସମ୍ଭବ ହିଁ ନୁହେଁ କାରଣ ଆଜିକାଲି ଇଲେକ୍ଟ୍ରୋନିକ୍ସ ଯେଉଁପରି ବାହାରିଲାଣି ତା'ଉପରେ ବି ସମସ୍ତ ଇଲେକ୍ଟ୍ରୋନିକ୍ସ ବିଜୁଳି ଉପରେ ହିଁ ଚାଲୁଛି ଏଥିପାଇଁ ବିଜୁଳି ବିନା ତ କିଛି କରିହେବ ନାହିଁ ଏବଂ ଯେତେବେଳେ ବିଜୁଳି କାଟ ହୁଏ ସେତେବେଳେ ଆମେ ତ ପ୍ରାୟ ଇନଭଟର୍ ହିଁ ଇଉଜ୍ କରୁ କିନ୍ତୁ ଏହା ବି ସମସ୍ତଙ୍କ ପକ୍ଷେ କିଏ ତା'ଉପରେ ପଇସା ଖର୍ଚ୍ଚକ ରି ତାକୁ ଇଉଜ୍ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ଏଥିପାଇଁ ସମସ୍ତେ ବ୍ୟାଟେରୀ ଥିବା ଲାଇଟ୍ ୟା ଫେର ବ୍ୟାଟେରୀ ଥିବା ଫ୍ୟାନ୍ ଇଉଜ୍ କରନ୍ତି ସେଥିପାଇଁ ଏହିପରି ଭାବେ ତାଙ୍କ କାର୍ଯ୍ୟକୁ ସେମାନେ ସମ୍ପୂର୍ଣ୍ଣ କରନ୍ତି ବିଜୁଳି କାଟ ହେଲା ସମୟରେ ବ୍ୟାଟେରୀ ଥିବା ବ୍ୟାଟେରୀ ବି ଥିବା ଲାଇଟ୍ ଟର୍ଚ୍ଚ ଏଇ ଛୋଟ ଛୋଟ ଜିନିଷ ଇଉଜ୍ କରି ତାଙ୍କର ସିଏ କାର୍ଯ୍ୟ କରିଥାନ୍ତି